ହ୍ୟାଲୋ ଆପଣ ସ୍ଵିଗିରୁ କହୁଛନ୍ତି ତ ମୁଁ ଆପଣଙ୍କ ହୋଟେଲରୁ କିଛି ଖାଇବା ଅର୍ଡ଼ର କରିଥାନ୍ତି ଆମ ଆପଣ ଆମ ପାଖରେ ନିକଟରେ କୌଣସି ହୋଟେଲ ଅଛି ତାହା ଆପଣ କହିପାରିବେ ମୁଁ ଚାହୁଁଥିଲି କିଛି ବିରିୟାନୀ ଆଉ ଚିଲି ଚିକେନ୍ ମଗେଇବା ପାଇଁ ତାହେଲେ ମୋ ପାଖରେ କେତେ ସମୟରେ ପହଞ୍ଚିପାରିବ ହେଉ ଠିକ୍ ଅଛି ଆପଣ ଠିକ ସମୟରେ ଆଣି ମୋତେ ପହଞ୍ଚେଇଦେବେ